ନରେନ୍ଦ୍ର ଟ୍ରାଭେଲ ଏଜେନ୍ସିରୁ କହୁଛନ୍ତି ଆଜ୍ଞା ମୁଁ ତ୍ରିଲୋକ ତ୍ରିଲୋକ ନାଥ ସାମଲ କହୁଥିଲି ଆଜ୍ଞା ମୁଁ ଏକ କ୍ୟାବ୍ ବୁକିଂ କରିଥିଲି ଅସୁବିଧା ଯୋଗୁଁ ମୁଁ ତାକୁ ବାତିଲ କରି ଦେଇଛି ଆଉ ମୁଁ ଯେଉଁ ପଇସା ଆଗୁଆ ଦେଇଥିଲି ସେ ପଇସାଟାର ପଇସାଟା କିପରି ଫେରସ୍ତ ଆସିପାରିବ ହଁ ମୁଁ ଚାରିଶହ ଟଙ୍କା ଦେଇଥିଲି ଆଜ୍ଞା ଆପଣଙ୍କ ନମ୍ବର ମୋତେ ଦେଇଥିଲେ ଟିକେ ଚେଷ୍ଟା କରନ୍ତୁ ସେ ନମ୍ବରେ ପଇସାଟା କେମିତି ପୁର୍ନଃର୍ବାର ପଳେଇ ଆସିବ ଆଜ୍ଞା ସାର୍ ରହୁଛି